ହେଲୋ ଆପଣ ସମ୍ବାଦିକା କହୁଛନ୍ତି ନା ଆମର ଏଇଠି ଆମ ଆଦିବାସୀ ଏରିଆ ଏଇଟା ଆମର ଏଇଠି ବିରିୟାନୀର ଚାହିଦା ବେଶୀ ଟିକେ ଆଉ ଟିକେ ଆପଣଙ୍କ ନ୍ୟୁଜ୍ ପେପରରେ ଟିକେ ବିରିୟାନୀ ବିଷୟରେ ଟିକେ ଅଧିକା ଟିକେ ଛାପିଲେ ବହୁତ ଭଲ ହୁଅନ୍ତା ଓ ଆମର ଟିକେ ବିରିୟାନୀର ଏଇଠାରେ ବଢ଼ନ୍ତା ଚାହିଦା ଟିକେ ବେଶୀ ଆଉ କିଛି ଗୋଟେ ପ୍ରୋଗ୍ରାମ କଲେ ବିରିୟାନୀ ପାଇଁ ପ୍ରତିଯୋଗିତା କଲେ ବିରିୟାନୀର ଚାହିଦା ଟିକେ ବେଶୀ ବଢ଼ନ୍ତା ଆପଣ ଟିକେ ଆସିକି କରିପାରିବେ ଆପଣ ଆସନ୍ତୁ ଦୁଇ ଦିନ ଭିତରେ ହଁ ସେ ସେ ବିରିୟାନୀ ଆମର ବହୁତ ଏଠି ଭଲ ବନାହୁଏ ଆଉ ହଁ ଏଠି ଲୋକମାନେ ବହୁତ ମାନେ ଏଠାରେ ଆମ ଆମ ଏ ଜାଗାର ଲୋକମାନେ ଖାଇକି ବହୁତ ପସନ୍ଦ କରନ୍ତି ଆଉ ଯଦି ପେପରରେ ସେଇଗୁଡ଼ା ସବୁ ବାହାରିବ ଚାରିଆଡ଼େ ସେମାନେ ସବୁ ଜାଣିଲା ପରେ ଆମର ଟିକେ ଭଲ ବ୍ୟବସାୟ ହେବ ସେଇ ବିରିୟାନୀର ଆଉ ଚାହିଦା ଟିକେ ବହୁତ ବଢ଼ିବ ବହୁତ ଲୋକ ଆସିବେ ଆମର ଟିକେ ଭଲ ହେବ ସେଥିଲାଗି ହଁ ଆଉ ସେଥିପାଇଁ ଆମର ବି ଟିକେ ପରିବାର ଆମ ଖୁସିରେ ବି ଚଳିପାରିବେ ଆମର ଆଦିବାସୀ ଏରିଆ ଏଇଠି ଆଉ ସମସ୍ତେ ଖୁସିରେ ରହିପାରିବେ ଏଠି ହଁ ଆସିବେ ଟିକେ ଶୀଘ୍ର ଆମର ଏଇ ଗୋଟେ ପ୍ରତିଯୋଗିତା ବଡ଼ ଆକାରରେ କରେଇବେ ସମସ୍ତେ ଆସିବେ ସବୁଆଡ଼ୁ ବିରିୟାନୀର ହଁ ସବୁଆଡ଼ୁ ଆସିଲା ଆମର ପ୍ରତିଯୋଗିତାଟା ହେଲେ ଭଲ ଆକାରରେ ହେଇ କରିବ ସେଇଟା ଆଉ ଆପଣ ଟିକେ ଜଲ୍ଦି ଆସିକିି ଭଲ ଆକାରରେ କରନ୍ତୁ ହଉ ହଉ